ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ହେଉଛି ଯେ କ୍ରୀଡ଼ା କ୍ରୀଡ଼ା କହିଲେ ବିଭିନ୍ନ ପ୍ରକାର କ୍ରୀଡ଼ା ହୁଏ ଯେ ଫୁଟବଲ ଖେଳ ବି ହୁଏ ଆମର ଏଥିରେ ଏବଂ ଭଲିବଲ୍ କ୍ରିକେଟ୍ ଇତ୍ୟାଦି ବାଗୁ ଯେଉଁଟା ଆମର ବାଗୁଡ଼ି ଏହିସବୁ ଖେଳ ରହିଛି ଯେ ଖେଳ ଭାବରେ ଆମର ଏଇ ଅଞ୍ଚଳରେ ଟିକେ ଉନ୍ନତମାନ ଭାବରେ ଯଦି ହୁଅନ୍ତା ତେବେ ପିଲା ବହୁତ ଭଲ ଭଲ ଖେଳାଳି ଏ ଗ୍ରାମାଞ୍ଚଳରେ ରହିଛନ୍ତି ତେଣୁ ସେମାନେ ଲୁକାୟିତ ଭାବରେ ରହିଯାଉଛନ୍ତି ତାଙ୍କୁ ସୁବିଧା ସୁଯୋଗ ମିଳିପାରୁନି ସେଇଥିପାଇଁ ସେମାନେ ସହରାଞ୍ଚଳକୁ ଯାଇକି କିଏ ଧର ପଢ଼ୁଛି ଯଦି ସିଏ ଯଦି ପାଇଲା ତ ଟ୍ରେନିଂ ତେବେ ସିଏ ଖେଳିପାରିଲା ନହେଲେ ଗାଁରେ ସେମିତି ଭଲ ପିଲା ବି ବସି ରହିଯାଉଛନ୍ତି ତେଣୁ ସରକାର ଯଦି ସୁବିଧା ସୁଯୋଗ ଟିକେ କରନ୍ତେ ପିଲା ବହୁତ ଉନ୍ନତି ମାର୍ଗରେ ଯାଇଥାନ୍ତେ କ୍ରୀଡ଼ା ବିଷୟରେ ଆଉ ପାର୍କ ପାର୍କ କହିଲେ ଆମର ବାରିପଦାରେ ଗୁଟେ ଭଲ ପାର୍କ ଆମର ମୟୂରଭଞ୍ଜ ଜିଲ୍ଲାରେ ଭଲ ପାର୍କ ଅଛି ଏବଂ ସେ ପାର୍କରେ ବିଭିନ୍ନ ପ୍ରକାର ଲୋକମାନେ ଯାଇ ସେମାନେ ଟାଇମ୍ ପାସ୍ କରୁଛନ୍ତି ବସୁଛନ୍ତି ମନୋରଞ୍ଜନ ପାଇଁ ନିଜର ମସ୍ତିଷ୍କର ରୋଗ ଦୂରୀକରଣ ପାଇଁ ସେଇଠି ଯାଇ ସେମାନେ ରିଲାକ୍ସ ପାଆନ୍ତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କହିଲେ ଆମର ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ଝୁମରି ଛଉ ଏସବୁ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ତ ଛଉନୃତ୍ୟ ହେଉଛି ଆମର ଜାତୀୟ ନୃତ୍ୟ ଭାବରେ ପରିଚିତ ସାରା ଭାରତବର୍ଷ ସିଏ ବର୍ତ୍ତମାନ ସୁନାମ୍ ନାମ କରିଛି ଏବଂ ଝୁମର କହିଲେ ଆମର ଝୁମରଟା ବି ଯେଉଁ ହେଉଛି ଝୁମର ଦଳରେ ବିଭିନ୍ନ ପ୍ରକାର ମାଦଳ ଧୂମସା ସବୁ ନେଇକି ମନୋରଞ୍ଜନ ପାଇଁ ପ୍ରତ୍ୟେକ ଜାଗାରେ ଝୁମରେ ଗ୍ରାମାଞ୍ଚଳରେ ବହୁତ ଖୁସିରେ ଲୋକମାନେ କାମରୁ ଆସି ମନୋରଞ୍ଜନ ପାଇଁ ଝୁମରେ ଗାଇକି ଆଉ ଟାଇମ୍ ପାସ୍ କରନ୍ତି ଆଉ ଶ୍ରୀଜଗନ୍ନାଥ ମନ୍ଦିର ଆମର ବାରିପଦାରେ ହେଉଛି ସେକେଣ୍ଡ ତୀର୍ଥକ୍ଷେତ୍ର ବା ଶ୍ରୀକ୍ଷେତ୍ର ଯେ ପୁରୀରେ ଯେମିତି ଜଗନ୍ନାଥ ମନ୍ଦିର ବାରିପଦାରେ ମଧ୍ୟ ସେମିତି ଆମର ତାଙ୍କୁ ସେ ରଥ ବେଳେ ବହୁତ ସମାଗମରେ ଲୋକ ସେଇଠି ବହୁତ ଭିଡ଼ ହୁଏ ଏବଂ ଭଲ ଭାବରେ ରଥଯାତ୍ରା ହୁଏ ଶିମିଳିପାଳ ହେଉଛି ଆମର ଜାତୀୟ ଉଦ୍ୟାନ ଯେଉଁଟାକି ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ କ'ଣ ସାରା ଭାରତବର୍ଷରେ ସେ ନାମ ପ୍ରସିଦ୍ଧ କରିଛି ସେଥିରେ ବ୍ୟାଘ୍ର ମାନଙ୍କୁ ସିଂହମାନଙ୍କୁ ହସ୍ତିମାନଙ୍କୁ ବିଭିନ୍ନ ପ୍ରକାର ଜୀବଜନ୍ତୁକୁ ସେଇଠି ବର୍ତ୍ତମାନ ସୁରକ୍ଷିତ ଭାବରେ ରଖାଯାଇଛି ଏବଂ ସେଥିରେ ଆମର ଭାରତବର୍ଷ ବର୍ତ୍ତମାନ ଗୌରବ ଅର୍ଜନ କରିଛି କେବଳ ଏଇ ଶିମିଳିପାଳର ଏ ପାଇଁ